କନ୍ଧମାଳ ଜିଲ୍ଲା ଦେଖିବାକୁ ଗଲେ ଆଜି ମଧ୍ୟ ଅନୁର୍ଣ୍ଣତ ଏଠାରେ ପ୍ରଶାସନିକ ବିଭାଜନତା ବହୁତ ନିତ୍ୟାନ୍ତ ଆବଶ୍ୟକ ପ୍ରଶାସନ କ୍ଷେତ୍ରରେ ବହୁତ ସୁଦୃଢ଼ ରହିବା ଦରକାର କାରଣ ଶିକ୍ଷକତା ଏବଂ ପରିବହନ ଉପରେ ବହୁତ କିଛି ପ୍ରଭାବ ଏଠାରେ ପଡ଼ିଥାଏ ରାଜନୈତିକ ସମୀକରଣ ଏବଂ ସଂଚାରଣ ଦୃଷ୍ଟିରୁ ଦେଖିବାକୁ ଗଲେ ସାଧାରଣତଃ ଆଞ୍ଚଳିକ ଦଳ ଯାହାକି ଓଡିଶା ସରକାରଙ୍କ ଚାଲିଛି ସେହି ଦଳ ଏହି କନ୍ଧମାଳ ଉପରେ ବିଶେଷ କିଛି ପ୍ରଭାବ ପକାଇ ପାରୁନାହିଁ ଯାହାର କି ଉର୍ନ୍ନତି ଏବଂ ପରିବର୍ତ୍ତନ ନିତ୍ୟାନ୍ତ ଆବଶ୍ୟକ ଯାହା ପ୍ରଶାସନିକ ଦୃଷ୍ଟି କୋଣରୁ କରିବା ପାଇଁ ପଡ଼ିବ